ଆମେ ତିଆରି କରୁଥିବା ଜଳଖିଆ ବୋହୁତ ପ୍ରକାର ଅଛି ମୁଁ ତିଆରି କରେ ପୁରି ଏବଂ ତରକାରୀ ପୁରିଟା ସାଧାରଣତଃ ଆମେ ଅଟାକୁ ପ୍ରଥମେ ଦଳି ଅଟା ଲୁଣ ଦେଇକି ଦଳେ ଅଟାରୁ ଆମେ ପୁରି ତିଆରି କରୁଛେ ଏବଂ ତରକାରୀ ଆଳୁ ମଟର ତରକାରୀ କରାଯାଏ ଆଳୁକୁ ମଟରକୁ ବତୁରେଇବା ପୂର୍ବଦିନ ଆଗରୁ ତା'ପରେ ଆଳୁକୁ ସିଝେଇକି ମସଲା ସମସ୍ତ ପ୍ରକାର ମସଲା ଦେଇକି ଆଳୁ ଏବଂ ମଟର ତରକାରୀ କରାଯାଏ ଏବଂ ଆଳୁ ଆଲୁଭଜା ଏବଂ ପରଟା ପରଟା ବି ସେଇଭଳିଆ ମଧ୍ୟ ଆମେ ଘିଅ ଏବଂ ଅଟାରେ ଆମେ ପରଟା କରୁ ଏସବୁରେ ଆମେ କରିଥାଉ ଆଉ ରୁଟି ବି ମଧ୍ୟ ସେଇଭଳିଆ ଅଟାରେ ହେଇଥାଏ ସୁଜି ହାଲୁଆ ମଧ୍ୟ ସୁଜି ସୁଜି ହାଲୁଆ ମଧ୍ୟ କରାଯାଇଥାଏ ଏବଂ ବ୍ରେଡ଼୍ ମଧ୍ୟ କ୍ଷୀରକୁ ବ୍ରେଡ଼୍କୁ ମଧ୍ୟ ଜଳଖିଆ ରୂପରେ ଆମେ ବ୍ୟବହାର କରିଥାଉ ଏସବୁ ବିଭିନ୍ନ ପ୍ରକାର ଜଳଖିଆକୁ ଆମେ ତିଆରି କରିଥାଉ ଜଳଖିଆ ମତରେ ଉପମା ମଧ୍ୟ ଗୋଟେ ଜଳଖିଆରେ ଯାଉଛି ଉପମା ମଧ୍ୟ ଗାଜର୍ ଚଣା ଏସବୁକୁ ଦେଇକି ଆମେ ଉପମା ମଧ୍ୟ କରିଥାଉ ବିଭିନ୍ନ ପ୍ରକାର ଜଳଖିଆ ବିଭିନ୍ନ ପ୍ରକାର ସାମଗ୍ରୀକୁ ନେଇକି ହେଇଥାଏ ଯେପରି ଆଳୁଭଜାଟା ଆମେ ଫୁଟଣ ତେଲ ଲୁଣ ହଳଦୀ ଏସବୁକୁ ଦେଇକି ଆଳୁଟା ଗୋଟେ ଭାଜୁ ସୁନ୍ଦର ଭାବରେ ଆମେ ଜଳଖିଆଟି ତିଆରି କରିପାରୁଛୁ ସେଇଭଳି ବିଭିନ୍ନ ପ୍ରକାର ଜଳଖିଆ ମଧ୍ୟ ରହିଛି ସେ ଜଳଖିଆ ମଧ୍ୟରୁ ଚାହା ବିସ୍କୁଟ୍ ମଧ୍ୟ ଗୋଟେ ଜଳଖିଆ ପ୍ରକାରରେ ପରିଣତ ହେଉଛି ଏସବୁକୁ ତିଆରି କରିବା ଆମେ ଜଳଖିଆ ସବୁକୁ